ହାଁ କେମିତି ଅଛ ଆରେ ଆମେ ଯିବା ସିଆଡ଼େ ବୁଲିବା ପାଇଁ ଯିବା କହୁଥିଲୁ ପରା ଯିବା ପରା

ହଁ ଏ ସେ ନାନୀ ଘର ପଟରୁ ବୁଲିକିନା ଆସିବା ଯିବା ଚାଲ ଆଉ ଦଶହରାଟା ଏଇ କେତେ ତାରିଖରେ ଅଛି ଯେ ହଉ ହଉ ହଉ ଚାଲ ବୁଲିକିନା ଆସିବା କହୁଥିଲି ବୁଲିବା ପାଇଁ ଯିବା ନା କ'ଣ

ହଁ ହଁ ହଁ ହଁ ହଁ ହଁ ହଁ ହଁ ଚାଲାଇଲେ ବୁଲିକିନା ଆସିବା ଆଉ ହଁ ଆଉ ସେଇଟା ଆମ କାଲି ଶୁଣୁଥିଲି ଦେଖିନଥିଲି ଏଇ ଯିବା କେତେ ହୋଉଛି ଟାଇମ୍ ଏଇ ତିନି ଘଣ୍ଟେ ଭିତରେ ବାହାରିବା ଆଉ

ଆଉ ହଉ ମୁଁ ବାହାରୁଥିଲି ଆଉ ଅଛି ଆଉ ଦିଆସିଲିଟା ଅଛି ବୋଧେ ଆଉ ଚଳିବ ଓକେ ଓକେ ନାନୀଟା ମୋ ନାନୀ ଘର ଯିବା ଆଉ ଦେଖା କରିବା ଆଉ କ'ଣ ଚାଲ ବୁଲିବା ପାଇଁ ଯିବା ପଟରେ ଆଉ ରହିବା ଆଉ ହଁ ବହୁତ ବହୁତ ବଢ଼ିଆ ଲାଗିବ ମତେ ନାହିଁ ଯିବା ଆଉ କାହାକୁ ନେବା ନେଇ ନି ନେବା ନାଇଁ କାହାକୁ ଆରେ ଯିବା ଆଉ ଦୁଇ ଖୁଣ୍ଟିଆ ଘର ଲୋକ ଆଉ ବୁଲିକି ଆସିବା ଆଉ ଯିବା ନା ଆଉ ହଁ ତାଙ୍କର ଭାଷା ବି ଟିକେ ଅଲଗା ତାଙ୍କର କଲଚର୍ ଯାକ ଟିକେ ଅଲଗା

ଓଡ଼ିଆ ଆମେ ଭାରି ବଢ଼ିଆ

ହଁ କେତେ ମଜା ଲାଗିବ ଓକେ ମୁଁ ବାହାରି ପଡ଼ୁଛି

କାଲି ବୁଲିବା ଆସିବା ହେଲେ